ଆମ ଓଡ଼ିଶାର ଅନେକ ପରିଦର୍ଶନ କରିବା ଜାଗା ଅଛି ଯାହାକି ଲୋକମାନେ ଦେଖିବାକୁ ବହୁତ କରନ୍ତି ଅନେକ ବୋଟ୍ ଦ୍ଵାରା ଯାଏ ଅନେକ ସମୁଦ୍ରମାନଙ୍କ ଦ୍ଵାରା ପାର କରିଥାନ୍ତି ଯାହାକୁ ଲୋକମାନେ ଦେଖି ଅତି ପ୍ରିୟ ହେଇଥାନ୍ତି ଲୋକମାନେ ବୋଟ୍ରେ ବସିକରି ସମୁଦ୍ର ଭିତରକୁ ଯାଇପାରନ୍ତି ତା ମଧ୍ୟଭାଗ ସ୍ଥଳଭାଗକୁ ଯାଇପାରନ୍ତି ଏବଂ ଅନେକ ବଡ଼ ବଡ଼ ସମୁଦ୍ର ଦ୍ଵାରା ତାଙ୍କେ ପାର କରିଥାନ୍ତି ଯାହା କି ବୋଟ୍ ଦ୍ଵାରା ବସି କରି ବୋଟ୍ ସିପ୍ ଏମାନଙ୍କ ଦ୍ଵାରା ସେମାନେ ସାହାଯ୍ୟ ନେଇକିନା ମାନେ ଏତେ ବଡ଼ ବଡ଼ କାମ କରିଥାନ୍ତି କିଛି ଯାହା ଫେମସ୍ ହୋଇଯାଇଥାଆନ୍ତି ବୋଟ୍ ଦ୍ଵାରା ଅନେକ ଅନେକ ଦୂର ଯାତ୍ରା କରିଥାନ୍ତି ଯୋଉଟା କି ସ୍କେଟ୍ ବୋର୍ଡ଼ କୁହନ୍ତି ଅନେକ ପିନ୍ଧନ୍ତି ଆଉ ଯାତ୍ରା କରନ୍ତି